ଆମେ ପକ୍ଷୀମାନଙ୍କୁ ଦେଖିବା ସମୟରେ ତାଙ୍କ ଦେହର ରଙ୍ଗ ଥଣ୍ଟ ଓ ସେହି ପକ୍ଷୀମାନଙ୍କର ରାବକୁ ଶୁଣି ଆମେ ସେହି ପକ୍ଷୀମାନଙ୍କୁ ଚିହ୍ନିଥାଉ ଏବଂ କେତେକ ସମୟରେ ପକ୍ଷୀମାନଙ୍କୁ ଚିହ୍ନି ନ ପାରିଲେ ଆମେ ମୋବାଇଲ୍ ଫୋନ୍ରେ ଗୁଗୁଲ୍ ସର୍ଚ୍ଚ କରି ସେହି ପକ୍ଷୀଙ୍କୁ ଚିହ୍ନିଥାଉ ବହିରେ ପକ୍ଷୀମାନଙ୍କର ଚିତ୍ରକୁ ଦେଖି ସେହି ପକ୍ଷୀମାନଙ୍କର ନାମ ଜାଣିଥାଉ ଆମେ ଆମ ମୋବାଇଲରେ ଗୋଟେ ଆପ୍ ଖୋଲିବା ଦ୍ୱାରା ସେହି ଆପ୍ରେ ଆମେ ପକ୍ଷୀମାନଙ୍କୁ ଚିହ୍ନିବା ଅତି ସହଜ ହୋଇଥାଏ କେତେଗୁଡ଼ିଏ ପକ୍ଷୀମାନଙ୍କୁ ଚିହ୍ନିବା ସହଜ ହୋଇନଥାଏ ସେମାନଙ୍କୁ ଚିହ୍ନିବା ପାଇଁ ଗୁଗୁଲ୍ ସର୍ଚ୍ଚ କିମ୍ବା ମୋବାଇଲ ଆପ୍ ଦ୍ୱାରା ସେହି ପକ୍ଷୀମାନଙ୍କୁ ଚିହ୍ନିଥାଉ ପୁସ୍ତକରେ ପକ୍ଷୀମାନଙ୍କର ଚିତ୍ର ଅଙ୍କା ଯାଇଥାଏ ଏବଂ ସେମାନଙ୍କର ନାମ ସହିତ ସେମାନେ କିପରି ରାବ ଦିଅନ୍ତି ତାହା ମଧ୍ୟ ପୁସ୍ତକରେ ଲେଖାଯାଇଥାଏ ଯାହାଦ୍ୱାରା ପକ୍ଷୀମାନଙ୍କୁ ଚିହ୍ନିବା ଅତି ସହଜ ହୋଇଥାଏ ଯେକୌଣସି ପକ୍ଷୀର ନାମ ଜାଣିବାକୁ ହେଲେ ସେହି ପକ୍ଷୀର ଫଟୋକୁ ଆମେ ମୋବାଇଲରେ ସ୍କାନ୍ କରି ସେହି ମୋବାଇଲ୍ ଆପ୍ରେ ଦେଲେ ସେହି ପକ୍ଷୀର ନାମ ନାମ ଆମେ ଜାଣିପାରିଥାଉ ପୁସ୍ତକରେ ମଧ୍ୟ କେତେ ଗୁଡ଼ିଏ ପକ୍ଷୀମାନଙ୍କର ଫଟୋକୁ ଚିତ୍ରରେ ଆଙ୍କି ଦର୍ଶାଯାଇଥାଉ ଯାହାକୁ ଦେଖି ଆମେ ସେହି ପକ୍ଷୀକୁ ଚିହ୍ନି ପାରିଥାଉ ପୁସ୍ତକ ମୋବାଇଲ୍ ଆପ୍ ଦ୍ୱାରା ଯେକୌଣସି ପକ୍ଷୀକୁ ଚିହ୍ନିବା ସହଜ ହୋଇଥାଏ ପକ୍ଷୀକୁ ଚିହ୍ନିବା ପାଇଁ ତା' ଦେହରେ ରଙ୍ଗ ଓ ରାବ ଦ୍ୱାରା ଆମେ ସେହି ପକ୍ଷୀର ନାମ ଜାଣିପାରିଥାଉ ଯେକୌଣସି ପକ୍ଷୀର ରାବ ଶୁଣିବା ମାତ୍ରେ ଆମେ ତାର ନାମ ଜାଣିପାରିଥାଉ ଏବଂ ତା' ଦେହର ରଙ୍ଗ ଥଣ୍ଟ ଏବଂ ତାର ସମ୍ପୂର୍ଣ୍ଣ ଅଙ୍ଗ ପ୍ରତ୍ୟଙ୍ଗକୁ ଦେଖି ମଧ୍ୟ ଆମେ ସେହି ପକ୍ଷୀକୁ ଚିହ୍ନି ଚିହ୍ନି ପାରିଥାଉ ପୁସ୍ତକରେ ଚିତ୍ର ସହିତ ସେହି ପକ୍ଷୀମାନଙ୍କର ନାମ ମଧ୍ୟ ଲେଖା ଦେଇଥାଏ ଯେଉଁଦ୍ୱାରା ସେହି ପକ୍ଷୀକୁ ଚିହ୍ନିବାରେ ଆମେ ଅତି ସହଜ ପଦ୍ଧତି ଅବଲମ୍ବନ କରିଥା କରିପାରିଥାଉ ସେହି ପକ୍ଷୀର ନାମ ସହିତ ତାର ରାବକୁ ଆମେ ଜାଣିପାରିଥାଉ ରାବ ଶୁଣିବା ମାତ୍ରେ ଏହି ପକ୍ଷୀର ନାମ ମଧ୍ୟ ଆମେ ଜାଣିପାରିଥାଉ ସେହି ପକ୍ଷୀର ରଙ୍ଗ ଯଦି କଳା ହୋଇଥାଏ ତାହେଲେ ଆମେ ତାକୁ କାଉ କାଉ ବା କୋଇଲି ବୋଲି କହିଥାଉ ସେ ପକ୍ଷୀମାନଙ୍କର ଦେହର ରଙ୍ଗକୁ ମଧ୍ୟ ଆମେ ଦେଖି ଜାଣିପାରିଥାଉ କି ସେହି ପକ୍ଷୀ କିପରି ଦେଖିବାକୁ ଏବଂ ତାର ନାମ କିପରି ତାହା ମଧ୍ୟ ଆମେ ଜାଣିପାରିଥାଉ ମୋବାଇଲ୍ ଫୋନ୍ରେ ମଧ୍ୟ ଆପ୍ ସାହାଯ୍ୟରେ ଆମେ ସେହି ପକ୍ଷୀମାନଙ୍କୁ ଜାଣିପାରିଥାଉ ମୋବାଇଲ୍ ଫୋନ୍ ଗୁଗୁଲ୍ ସର୍ଚ୍ଚ ଏହି ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ମାଧ୍ୟମରେ ପକ୍ଷୀମାନଙ୍କୁ ଦେଖି ଆମେ ତା' ତାଙ୍କୁ ତାଙ୍କର ନାମ ଜାଣିପାରିଥାଉ ଫିଲ୍ମ ଗାଇଡ଼ ପୁସ୍ତକ ମୋବାଇଲ୍ ଆପ୍ ଏହିପରି କେତେ ଗୁଡ଼ିଏ ପଦ୍ଧତି ମାଧ୍ୟମରେ ଆମେ ପକ୍ଷୀମାନଙ୍କର ନାମ ସହିତ ତାଙ୍କର ରାବକୁ ମଧ୍ୟ ଆମେ ଜାଣିପାର ଜାଣିପାରିଥାଉ